ହେଲୋ ହଁ ଭାଇ ଏତେ ସମୟ ହେଲା ଅଟୋଟା କାହିଁକି ଆସୁନି କାହିଁକି ମୁଁ ଦଶଟା ବେଳୁ ଫୋନ୍ କଲିଣି ଆସିକି ଦି'ଟା ବାଜିଲାଣି ଏତେ ସମୟ ହେଲାଣି ଦୁଇ ତିନି ଘଣ୍ଟା ହୋଇଗଲାଣି ଆସୁନାହାନ୍ତି କାହିଁକି